ଆମେ ଆମର୍ ଘରେ କପଡ଼ା ବୁନ୍ସୁ ତାର୍ ବାପା କପଡ଼ା ବୁନ୍ସନ୍ ମୁଇଁ ବି ଚେଷ୍ଟା କରିଥିଲି କପଡ଼ା ବୁନ୍ବାର୍ ଲାଗି ଯେ ମୁଇଁ ଚେଷ୍ଟା ନାଇଁ ବୁନ୍ଲି ତାର୍ ବାପା ବୁନ୍ସନ୍ ଆମେ ସୁତା ଘିନି ଆନ୍ସୁଁ ସୁତା ଘିନି ଆଣିଲା ପରେ ଆମେ ନଲି ଘୁରେଇ ବୋଲସୁଁ ନଲି ଘୂରେଇ ସରିଲା ପରେ ସେଥ୍ରୁ ତାନ କାଟ୍ସୁଁ ତାନ କାଟ୍ସୁଁ ତା ଥୁରୁ ବେଲନ ଥିସି ଘୂରାସୁଁ ବେଲନ ଥି ଘୂରାସୁଁ ଆର ସେ କଲ ନିକେ ନେଇକରି ଆମେ ସେ ଫନି ନୁ ସେ ତାର୍ମାନଙ୍କୁ ଢୁକେଇ କରି ଆମେ କପଡ଼ା ବୁନସୁଁ କପଡ଼ା ନଲି ଘୂରାସୁଁ ନଲି ଗୁରାଲେ ତା ଥୁରୁ ସେ ନଲି କେ ତା ଥୁରୁ ସେ ଡଙ୍ଗି ଥି ଦେଇକରି ଆମେ ସେ ଶାଢ଼ି ବୁନାସୁଁ ସାର୍ଟ୍ କପଡ଼ା ବନାସୁଁ ସେ ଧୁତି ବନାସୁଁ ଗମଛା ବନାସୁଁ ସବୁ କିଛି ବନାସୁଁ ସାର୍ଟ୍ କପଡ଼ା ତ ବେଶୀ ବନାସୁଁ ଟୁକେଲ୍ମାନଙ୍କର ସୁଟ୍ ସାଲୱାର୍ ବନାସୁଁ ସ୍କୁଲ୍ର ଡ୍ରେସ୍ର ସ୍କୁଲ୍ ଡ୍ରେସ୍ ବନାସୁଁ ଶାଢ଼ିମାନେ ବି ବଡ଼୍ ବଡ଼୍ଟା ସମ୍ବଲପୁରୀ ଶାଢ଼ି ବାନ୍ଧ ଶାଢ଼ି ଧଡ଼ି ନଥିଲା ଶାଢ଼ି ଭି ଧଡ଼ି ଥିଲା ଶାଢ଼ି ଭି ବନାସୁଁ ଅନେକ କିଛି ଡିଜାଇନ୍ଟା ବନାସୁଁ ଆଉ ସୁତା ନୁତା ଆନି ଆନି କରି ଆମେ ଗୁରେଇ ଗୁରା କରି ବୁନାସୁଁ